ଲୋକମାନେ ଏଠି ଚାଷ ବାସ କରିବା ପାଇଁ ସରକାରଙ୍କ ଦ୍ୱାରା ଗୋଟିଏ ରେଙ୍ଗାଲି କେନାଲ ଯାଇଛି କିନ୍ତୁ ସେ ରେଙ୍ଗାଲି କେନାଲର କାମ ସମ୍ପୂର୍ଣ୍ଣ ହୋଇନାହିଁ ପାଣି ସୁବିଧା ହୋଇନାହିଁ କିନ୍ତୁ ଲୋକ ମାନେ ପୋଖରୀ ଅଛି ଲୋକମାନଙ୍କ ପାଖରେ ନାଳ ଅଛି ସେ ନାଳରୁ ସେମାନେ ଏଇ ଯୋ ପମ୍ପ ଛୋଟ ବଡ଼ ଛୋଟ ବଡ଼ ଯାହାର ଯାହା ପମ୍ପ ଅଛି ସେ ପମ୍ପ ଦ୍ୱାରା ପାଣି ଉଠାଇ ଚାଷ କରନ୍ତି ପାଣିକୁ ସବୁବେଳେ କେମିତି ଆମେ ଜମିକୁ ମଡ଼ାଇ ପାରିବା ଠିକ ଟାଇମରେ ଆମେ ଜମି ପାଖରେ ଫସଲ ପାଖରେ ପହଞ୍ଚାଇ ପାରିବା ସେଇଥି ପାଇଁ ସେମାନେ ଗୋଟିଏ ଜାଗାରେ ପାଣିକୁ କୂଅ କରିକି ଜମା ରଖନ୍ତି